କୃଷି ଓଡ଼ିଶାର ମେରୁଦଣ୍ଡ ଏ ପୃଥିବୀର ସମସ୍ତ ଲୋକ କୃଷି ଉପରେ ନିର୍ଭର କରିଥା'ନ୍ତି ଏହା ଆମର ମୌଳିକ ଆବଶ୍ୟକତାକୁ ପୂରଣ କରିଥାଏ କୃଷି ଆମ ଦେଶରେ ଅର୍ଥନୀତିକୁ ଅଗ୍ରଗତି କରାଇଥାଏ ଭାରତର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି କୃଷି ହେଉଛି ଆମର ଜୀବନ ଧାରଣାର ମୁଖ୍ୟ ଆବଶ୍ୟକ ଭାରତ ଏକ କୃଷି ସମ୍ମାନ ଦେଶ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ଜନ ବହୁଳ ଦେଶ ଭାରତର ମାତ୍ରା ଭାରତର ଅଧିକ ହୋଇଥାଏ ଉତ୍ପାଦନର ମାତ୍ରା ଭାରତର ଅଧିକ ହୋଇଥାଏ ସାଧାରଣତଃ ଚାଷ ପାଇଁ ଉତ୍ପାଦ ମାଟି ହେବାର ଦରକାର ହୋଇଥାଏ ଲୋକମାନେ ଚାଷକରି ନିଜର ପରିବାର ପ୍ରତିପୋଷଣ କରନ୍ତି ସେମାନେ ନିଜର ଖାଇବା ମୁତାବକ ଧାନକୁ ଘରେ ରଖି ଅନ୍ୟ ଧାନକୁ ସେମାନେ ମଣ୍ଡିରେ ବିକ୍ରି କରିଥା'ନ୍ତି ଗାଁ ଗାଁରେ ହେଉ ବା ସହରରେ ଧାନ ମଣ୍ଡି ଏବେ ଧାନ ମଣ୍ଡି ବିକ୍ରି ହୋଇଥାଏ ଅଧିକ ଟଙ୍କାରେ ବିକ୍ରି କରିବା ପାଇଁ ଆମ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଅନ୍ୟ ରାଜ୍ୟକୁ ରପ୍ତାନି ମଧ୍ୟ କରିଥା'ନ୍ତି